ହ୍ୟାଲୋ ବାବୁଲା ଭାଇନା କହୁଥିଲେ ହଁ ମୁଁ ବିନତି କୁଶୁଳିଆ କହୁଥିଲି ଭାଇନା ଆମେ ପରିବାର ସହ ପୁରୀ ବୁଲି ଯିବାର ଅଛି ନା ସେଥିପାଇଁ ଆପଣଙ୍କ ଗାଡ଼ି ଦରକାର ଥିଲା ହଁ ଭାଇନା କେତେ ନେବେ ଯିବା ଆସିବା ଛଅ ହଜାର ଟଙ୍କା ଭାଇନା ଆମେ ତ ସବୁବେଳେ ତମ ଗାଡ଼ିରେ ଯାଉଛୁ ଆପଣ ଏତେ ରେଟ ଟିକେ କମାନ୍ତୁ ନା ଟିକେ ପଇସା କମାଅ ଭାଇନା ଆମେ ସବୁବେଳେ ତମ ଗାଡ଼ିରେ ଯାଉଛୁ ହଁ ହଁ ଆମେ ପୁରୀ ଯାଉଛୁ ଭାଇନା ପୁରୀ ବୁଲିବାକୁ ସାଙ୍ଗସାଥୀ ପରିବାର ସହିତ ଯାଉଛୁ ଭାଇନା

ପୁରୀର ସମୁଦ୍ର ଆଉ କୋଣାର୍କ ମନ୍ଦିର ଦେଖିବା ପାଇଁ ସମସ୍ତେ ଯାଉଛୁ ହଁ ଭାଇନା ଟିକେ ଜଲଦି ଆସନ୍ତୁ ସାତ ଟା ଅଧେ ଭିତରେ ଯିବାର ଅଛି ନା ବାହାରବା ରେଡ଼ି ହେଇକି ଆମେ ପେକ କରୁଛୁ ଆପଣ ବି ଜଲଦି ଆସନ୍ତୁ ହଁ ଭାଇନା ହଁ ହଁ ଆପଣ ଟିକେ ଜଲଦି ଆସନ୍ତୁ ଲେଟ ହେଇଗଲେ ନା ନା ଟିକେ ଜଲଦି ଆସନ୍ତୁ ଘରେ ସମସ୍ତେ ରେଡ଼ି ହେଇ ବାହାରିଲୁ ନା ଆପଣ ଟିକେ ଜଲଦି ଆସିଥିଲେ ଭଲ ହେଇଥାନ୍ତା ଜଲଦି ଟିକେ ଯିବା ପୁଣି ହଁ ଭାଇନା ଟିକେ ଜଲଦି ଆସନ୍ତୁ ଟିକେ ପୁରୀ ଟିକେ ବୁଲି ଦେଇଥିଲେ ଭଲ ହେଇଥାନ୍ତା ପୁରୀ ସମସ୍ତେ ଟିକେ ବୁଲିବୁ ତ ସେଥିପାଇଁ ହଁ ଭାଇନା ହଉ ହଉ ରହୁଛି ଭାଇନା ଆସନ୍ତୁ ଜଲଦି ହାଁ